କୃଷକମାନେ ଗାଈ ଚାଷ କରି ଗାଈ ରଖି ଗାଈ ଛେଳିମିଣ୍ଡା ରଖି ସେମାନଙ୍କ ବଜ୍ୟ ବସ୍ତୁ ଯେମିତି ଆମର ସେମାନଙ୍କ ଗୋବର ହୋଇଗଲା ସେମାନଙ୍କୁ କମ୍ପୋଷ୍ଟ୍ କରି ଜମିରେ ଜମିରେ ସେମାନେ ପକେଇଲେ ଜମିଟା ଉର୍ବର ହୁଏ ଭଲ ଫସଲ ହୁଏ ସେଥିପାଇଁ ସେମାନେ ତାକୁ ପରିଷ୍କାର ପରିଚ୍ଛନ୍ନ କରି ତାକୁ ଗୋବରକୁ ଚାଷ ଜମିରେ ସାହାଯ୍ୟ କରିବା ପାଇଁ ସେ ବହୁତ କାମରେ ଆସେ ସେ ଗୋବର ଯେମିତିକି ଆମର କୁକୁଡ଼ା ଚାଷ ଆଜିକାଲି ଲୋକମାନେ କୁକୁଡ଼ା ଚାଷ କରୁଛନ୍ତି ବହୁତ କୁକୁଡ଼ା ଚାଷ କେମିତି କରୁଛନ୍ତି ଗୋଟେ ପୋଖରୀ କଲେ ପୋଖରୀର ତଳେ ମାଛ ଚାଷ କଲେ ମାଛ ଚାଷ କରିବା ଦ୍ୱାରା କଣ ହେଉଛି କୁକୁଡ଼ା ମାନ ଯେଉଁ ଖାଦ୍ୟ ତାଙ୍କୁ ଦିଆହେଉଛି ସେମାନେ ପୋଖରୀ ଭିତରେ ଘର କରି ଫାର୍ମ କରି ସେଠି କୁକୁଡ଼ା ରଖୁଛନ୍ତି ପୋଖରୀ ଭିତରେ ଏହା କଲେ ଏହା କରିବା ଦ୍ୱାରା ଏହା କରିବା ଦ୍ୱାରା କୁକୁଡ଼ାମାନଙ୍କର ଯେଉଁ ବର୍ଯ୍ୟବସ୍ତୁ ସେମାନେ ଯେଉଁ ଅଳିଆ ଅବର୍ଜନା ରହୁଛି ସେମାନେ ଯେଉଁ ଛାଡ଼ୁ ଦାନାଫାନା ଯେଉଁ ପଡ଼ୁଛି ସେମାନେ ଯେଉଁ ଖାଇକି ବର୍ଯ୍ୟ ବସ୍ତୁ ଛାଡ଼ୁଛନ୍ତି ସେମାନଙ୍କୁ ମାଛମାନଙ୍କୁ ଖାଇବାକୁ ଦେଇଦେଲେ ମାଛମାନେ ଭଲ ହୃଷ୍ଟପୃଷ୍ଟ ହୋଇ ସବଳ ହେଉଛନ୍ତି